ଓଡ଼ିଶାରେ ସବୁପ୍ରକାର ସ୍ୱାସ୍ଥ୍ୟ ସେବାର ବ୍ୟବହୃତ ହୋଇଛି ଟେକ୍ନୋଲୋଜିଗୁଡ଼ିକମାନଙ୍କ ରୋଗୀମାନମାନଙ୍କୁ ସବୁବେଲେ ସମାନ ଟାଇମ୍ରେ ନେଇକି ଉପଚାର କରିଥାନ୍ତି ପ୍ରଦାନ କରିଥାନ୍ତି ଇଲୋକ୍ଟ୍ରୋନିକ୍ ସ୍ୱାସ୍ଥ୍ୟ ରେକର୍ଡ଼ ଟେଲିମେଡ଼ିସିନ୍ ଦ୍ୱାରା ଗାଈଁଗର ଉପକରଣ ଡିଜିଟାଲ୍ ପଞ୍ଜୀକରଣ ଅନ୍ଲାଇନ୍ ଆ ବୁକିଂ ହୁଏ ଅନଲାଇନ୍ ଏକା ସବୁ ଔଷଧ ପତ୍ର ଅନ୍ଲାଇନ୍ ଆଗା କୋଉ ରୋଗ ପାଇଁ କୋଉ ଡକ୍ଟର ପରାମର୍ଶ ଦିଆଯାଏ ସେ ବିଷୟରେ ସବୁ ନେଇକି ଅନଲାଇନ୍ ଏକା ଦେଖାଯାଏ ଆଉ ସବୁ ପ୍ର୍ରକାର ଔଷଧ ବି ଦିଆଯାଏ ସବୁ ପ୍ରକାର ହେଲ୍ପ ବି କରାଯାଏ ଯେକୌଣସି ରୋଗର କେଉଁ ରୋଗ ହେଲେ କୁ ଔଷଧ କେଉଁ ଡାକ୍ଟର ପାଖେ ଯିବାକୁ ପଡ଼ିବ ସେସବୁ ଡିଜିଟାଲ୍ ମାଧ୍ୟମରେ ଜଣା ପଡ଼ଯାଏ ସେଟାକୁ ଅନଲାଇନ୍ ଆଗ ସବୁ ଆପ୍ଲାଇ ଚାଲେ ଅନଲାଇନ୍ ଯାଇ ଡାକ୍ଟର ପରାମର୍ଶ କରି ଦେଖିଲେ ରୋଗୀ ଠିକ୍ ହୋଇଯାଇଥାଏ ଓ ସବୁପ୍ରକାର ସରକାର ତରଫରୁ ସବୁ ପ୍ର୍ରକାର ସୁବିଧା ବି ପାଇଥାଉ